ବୌଦ ଜିଲ୍ଲାରେ ମୁଖ୍ୟ ମନୋରଞ୍ଜନ କାର୍ଯ୍ୟକଳାପ ଏବଂ ମନୋରଞ୍ଜନ ବିକଳ୍ପ ଗୁଡ଼ିକ ମଧ୍ୟରୁ ବୌଦ ଜିଲ୍ଲାରେ ବୁଦ୍ଧ ପାର୍କଟା ସବୁଠାରୁ ଫେମସ୍ ଅଛି ସେଠାକୁ ବହୁତ ଆଡ଼ୁ ଲୋକମାନେ ଦେଖିବା ପାଇଁ ଆସନ୍ତି ସେଠାରେ ବହୁତ ପ୍ରକାର ଗଛ ବିଭିନ୍ନ ପ୍ରକାର ଗଛଲତା ସବୁ ଲଗାଇ ଦିଆଯାଇଛି ସେହି ଗଛରେ ବିଭିନ୍ନ ପ୍ରକାର ଫୁଲଫଳ ମଧ୍ୟ ହେଉଛି ସେଠାରେ ଯେଉଁ ବାଉଣ୍ଡରୀ ଦିଆଯାଇଛି ସେ ବାଉଣ୍ଡରୀକୁ ଗଛ ମଧ୍ୟରେ କାଟିକି ସୁନ୍ଦର ସୁନ୍ଦର ପଶୁ ପକ୍ଷୀ କରିକି ସେଠାରେ ରଖା ଯାଇଛି ସେଠାରେ ଗୋଟିଏ ବଡ଼ ପୋଖରୀ ଅଛି ସେ ପୋଖରୀରେ ବହୁତ ବଡ଼ ବଡ଼ ମାଛ ମଧ୍ୟ ଅଛନ୍ତି କିଛି କ'ଣ ଖାଇବା ଜିନିଷ ତା' ଉପରେ ପକେଇ ଦେଲେ ମାଛ ଗୁଡ଼ାକ ଦଉଡ଼ି ଆସି ସେଇଟା ଖାଇଦେଉଛନ୍ତି ସେହି ପୋଖରୀ ହୁଡ଼ାରେ ଯେଉଁ ବାଉଣ୍ଡରୀ ଦିଆ ଦିଆଯାଇଛି ସେହି ବାଉଣ୍ଡରୀକୁ ଲଗାଇ ସେଠାରେ ଗଛକୁ କାଟିକି ସାଇଜରେ ସୁନ୍ଦର ଭାବରେ ବାଉଣ୍ଡରୀ ଦିଆଯାଇଛି ସେଠି ଯେଉଁ ରାସ୍ତା କରାଯାଇଛି ସେ ରାସ୍ତାରେ ମଧ୍ୟ ମାର୍ବଲ ଦିଆଯାଇଛି ତାହା ଦେଖିବା ପାଇଁ ବହୁତ ଭଲ ସେଠାରେ ବହୁତ ବଡ଼ ବଡ଼ ଗଛ ମଧ୍ୟ ଅଛି ଯାହା ସେଠାରେ ବସି କିଛି ଗପସପ କରିପାରିବ ପୁଣି ସେଠାରେ ବହୁତ ବଡ଼ ଗୋଟିଏ ମଣ୍ଡପ ଅଛି ଆଉ ଗୋଟିଏ ପୁଣି ସେଠାରେ ବିଭିନ୍ନ ପ୍ରକାରର ଲୋକ ଆସି ସେଠାରେ ୟୋଗା କରନ୍ତି ଦୁଇଟା ପିଣ୍ଡା ସେଠାରେ ପକାଯାଇଛି ସିମେଣ୍ଟର ସେଠା ସେଠି ଉପରେ ଲୋକମାନେ ୟୋଗା କରି ଘରକୁ ଯାଆନ୍ତି ସେଠାରେ ସନ୍ଧ୍ୟା ସମୟରେ ଲୋକମାନେ ବହୁତ ଭିଡ଼ ହୁଅନ୍ତି ସକାଳ ସମୟରେ ଲୋକମାନେ ବେଶୀ ବି ଭିଡ଼ ହୁଅନ୍ତି ନାହିଁ ଏହା ଦେଖିବା ପାଇଁ ଭାରି ସୁନ୍ଦର ବହୁତ ଭଲ ରାସ୍ତାର ଚାରି ପାଖେ ଛୋଟ ଛୋଟ ସିନେରୀ ଗଛ ଅଛି ତାହା ଦେଖିବା ପାଇଁ ଖୁବ ମନୋନୀୟ